ମୁଁ ମୋ ବଗିଚାରେ ବହୁତ୍ ପରି ପ୍ରକାରର ପନିପରିବା ଏବଂ ଫୁଲଗଛ ଏବଂ ତା' ସହିତ ଅନେକ ଗୁଡ଼ିଏ ଫଳଗଛ ମଧ୍ୟ ରୋପଣ କରିଅଛି ତନ୍ମଧ୍ୟରୁ ଯେଉଁଫଳ ଗଛ ଗୁଡ଼ିକ ମୁଁ ଲଗେଇଛି ତାହା ଏବେ ବହୁତ୍ ବଡ଼ବଡ଼ ହେଇସାରିଲେଣି ଫୁଲଗଛ ଋତୁ ଅନୁସାରେ ଏବଂ କିଛି ବାରମାସୀ ଫୁଲମଧ୍ୟ ମୁଁ ଲଗାଇଅଛି ପନିପରିବା ମଧ୍ୟ ମୁଁ ଲଗେଇ ଅଛି ସେଥିରୁ ମୋ ପ୍ରତିଦିନିଆ ନିତିଦିନିଆ ଜୀବନରେ ଯେଉଁ ଆବଶ୍ୟକୀୟ ପନିପରିବା କିମ୍ବା ଦୈନଦିନ ବ୍ୟବହାର ହଉଥିବା କୌଣସି କାର୍ଯ୍ୟକାରୀ ବସ୍ତୁକୁ ପ୍ରାପ୍ତ କରିପାରିଥାଏ ଏଇ ସବୁ ଚାରା ଗଛକୁ ଲଗାଇବା ପାଇଁ ଏହାର ମଞ୍ଜି ଏହାର ଚାରା ମୁଁ ରଖିରଖି ଆସୁଛି ଆମ ଗ୍ରାମ ରୁ ବି ମୋତେ ପ୍ରାପ୍ତ ହୋଇଯାଇଥାଏ କିଏ ମୋତେ ଭେଣ୍ଡି ମଞ୍ଜି ଦିଅନ୍ତି ମୁଁ କାହାକୁ ଆମର ଲଙ୍କାମଞ୍ଜି ଦିଏ ଏହି ଭଳି ଭାବରେ ଆମେ ନିଜ ନିଜ ଭିତରେ ବଣ୍ଟନ କରିଥାଉ ଚାରା ସଂଗ୍ରହ କରିବା ପାଇଁ ମୋତେ କୌଣସି ଜାଗାରୁ କିଣିବାକୁ ପଡ଼ିନଥାଏ ବିଶେଷ କରି ଯଦି ମୁଁ କିଛି ନୂତନ ଗଛର ନୂତନ ବୃକ୍ଷର ବାହାରେ କେଉଁଠି ଦେଖିଲି କାହିଁକିନା ମୋତେ ଚାରା ଗଛ କିମ୍ବା ଗଛ ଦୋକାନକୁ ଯାଇକି ସବୁ ଜିନିଷ ନିରିକ୍ଷଣ କରିବାରେ ଖୁବ୍ ଭଲ୍ ଲାଗିଥାଏ ଖୁବ୍ ମନୋରଞ୍ଜିତ ହୋଇଥାଏ ମୁଁ ଯାଇକି ଦେଖେ ମୋତେ ଯେଉଁଟା ଭଲଲାଗେ ମୁଁ ସେଇ ଜିନିଷଟିକୁ ଆଣିକି ଆସେ ମୁଁ ସେ ଚାରାଗୁଡ଼ିକ ମଧ୍ୟରେ ଯଦି କିଛି ନୂତନ ପାଉ ଅଛି ଫୁଲଗଛ କିମ୍ବା କୌଣସି ପନିପରିବା ଗଛ ଯେଉଁଟା ମୋତେ ଭଲଲାଗେ ଆଉ ମୁଁ ତାକୁ ନେଇକି ଆସେ ନହେଲେ ପ୍ରତିଦିନିଆ ଜୀବନରେ ମୋରି ହିଁ ଗଛର ଯୋଉଁ ଶୁଖିଗଲା ପରେ ଯେଉଁ ମଞ୍ଜି ରୁହେ ତାକୁ ମୁଁ ସଂଗ୍ରହ କରି ରଖିଥାଏ ପୁଣି ପର ବର୍ଷକୁ ଲଗେଇଥାଏ ପର ଥରକୁ ଥର ଥରୁକୁ ଥର ମୁଁ ମୋ ବଗିଚା କେବେବି ଗଛରୁ ମୁକ୍ତି ପାଏ ନାହିଁ ସବୁବେଳେ ଯାହାବି ସେଥିରେ ଗଛଥାଏ ଏବଂ ନଡ଼ିଆ ଗଛ ମଧ୍ୟ ଅଛି ମୋ ବଗିଚାରେ କଦଳୀ ଗଛ ମଧ୍ୟ ଅଛି ବହୁତ ଗୁଡ଼ାଏ ଅନ୍ୟାନ୍ୟ ଫଳ ଯେମିତିକି ପଣସ ଗଛ ଅଛି ବଡ଼ ବଡ଼ ଗଛ ମଧ୍ୟ ଅଛି ଆମର ବହୁତ ଗୁଡ଼ାଏ ସବୁ ଭଲ ଭଲ ଗଛ ସବୁ ରହିଅଛି ଆମେ ସବୁ ଗଛକୁ ଲଗେଇଛୁ